ହ୍ୟାଲୋ ଯୋଉ ସାର୍ ଯେଉଁ ଦେଇଥିଲେ ମେଡ଼ିସିନ୍ ଆଉ ତମେ ଖାଉନାହାଁନ୍ତି କି ଭଲ ଡକ୍ଟରଟେ ଦେଖେଇବ ଚିଲ୍ଲେଇ କଥା ହବ ଆଉ

ତିନି ଟାଇମ୍ ଟୁ ଟାଇମ୍ ଖାଉନ କି

ହଉ ମେଡ଼ିସିନ୍ ଭଲ ମେଡ଼ିସିନ୍ ଖାଅ ତାପରେ ଅଣ୍ଟା ପେନ୍ ପୁରା କମିଯିବ ଆଉ କିଛି କମୁନି ଯିବ ଆଉ ଭଲ ଡକ୍ଟର ଆସନ୍ତୁ ତା'ପରେ ହେଇଠୁ ଆସିବେ ଯେଉଁ ମେଡ଼ିସିନ୍ ଲେଖିଦେଲେ ତମେ ଖାଇବ ଆଉ ଭଲ ହେଇଯିବ ଆଉ କ'ଣ ଓ ଆର୍ ଏସ୍ ହଁ ଦିଆଯିବ ମେଡ଼ିସିନ୍ ଷ୍ଟୋରକୁ ଯାଆନ୍ତୁ ଏଇଟା ମେଡ଼ିସିନ୍ ମିଳିବ ଆଉ ମାନେ ବି ମିଳିବ ହଁ ସବୁ ଅଛି ଲାଟ୍ରିନ୍ ସୁବିଧା ସବୁ କିଛି ତ ସୁବିଧା ଅଛି ହଉନି